ପୂର୍ବରୁ ଘଟିଥିବା ଘଟଣାବଳୀକୁ ଦେଖିଲେ ସେଇଟା ଇତିହାସ ହୋଇଯାଏ ଆଉ ସେଇ ଇତିହାସ ପଢ଼ି ଆମେ ପୂର୍ବରୁ ଘଟଣାବଳୀ ଆମେ ଜାଣିପାରୁ ଆମର ପୂର୍ବର ପୁରୁଷଙ୍କ କଥା ପଢ଼ି ଗର୍ବ କରୁ ଗର୍ବ କରୁ ଭକରି ଯେମିତିକି ସ୍ଵାଧିନତା ସଂଗ୍ରାମ ସେମାନଙ୍କ କଥା ପଢ଼ି ଆମକୁ ଗର୍ବ ଲାଗେ ଯେ ଆମର ପୂର୍ବପୁରୁଷ ଆମକୁ ସ୍ଵାଧୀନ ଦେଇଛନ୍ତି ସେ ଐତିହାସିକ ମୂହୁର୍ତ୍ତ ଭିତରେ ଦାଣ୍ଡିଯାତ୍ରା ଅନ୍ୟତମ ଇଂରେଜ ମାନଙ୍କୁ ଅସହ୍ୟଯୋଗ କରି ଗାନ୍ଧୀଜୀ ଲବଣ ସତ୍ୟାଗ୍ରହ କରିଥିଲେ ଦାଣ୍ଡି ଠାରୁ ଇଞ୍ଚୁଡ଼ି ପର୍ଯ୍ୟନ୍ତ ଲୁଣ ମରା ହୋଇଥିଲା ଏହି ଆନ୍ଦୋଳନକୁ ଦାଣ୍ଡି ମାର୍ଚ୍ଚ କୁହାଯାଏ ମୁଁ ପସନ୍ଦ କରୁଥିବା ସ୍ଵାଧୀନତା ଆନ୍ଦୋଳନର କିଛି ଆସାଧାରଣ ନେତାଙ୍କ ନାମ ହେଲା ମହାତ୍ମା ଗାନ୍ଧୀ ସୁଭାଷଚନ୍ଦ୍ର ବୋଷ ବାଲ ଗଙ୍ଗାଧର ତିଲକ ଲାଲ ଲଜପତ ରାୟ